ହ୍ୟାଲୋ ଆପଣ ମୟୂରୁ ରେଷ୍ଟୁରାଣ୍ଟ୍ରୁ କହୁଥିଲେ କି ମୁଁ କଟକ ସିଡ଼ିଏରୁ କହୁଥିଲି ଆଜ୍ଞା ଆମ ଘରେ ଗୋଟେ ମୋ ଭାଇର ବିବାହର ପ୍ରୋଗ୍ରାମ୍ ଅଛି ତ ସେଥିପାଇଁ କିଛି ଖାଦ୍ୟର ଅର୍ଡ଼ର୍ ବୁଝିବା ପାଇଁ ଆପଣଙ୍କୁ କଲ୍ କରିଥିଲି କ'ଣ କ'ଣ ଖାଦ୍ୟ ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ହେଉଛି ଚିଲି ଚିକେନ୍ ହେବ ଓ ତନ୍ଦୁର ତନ୍ଦୁର ହେଇପାରୁଛି କି ହଁ ଆମର ପନ୍ଦର ତାରିଖ ଆଜି ତ ହେଲା ରେ ନେକ୍ସଟ୍ କୋଡ଼ିଏ ତାରିଖ ବେସିକି ଦରକାର ଆପଣ ଠିକ୍ ଟାଇମ୍ରେ ଆମକୁ ଦେଇପାରିବେ ହଁ ହଁ ଆମର ଚାରଟା ଆଇଟମ୍ ଦରକାର ଗୋଟେ ଛତୁ ଆଉ ଗୋଟେ ପନିର୍ ଆଉ ଚିଲି ଚିକେନ୍ ତନ୍ଦୁର ହଁ ଏଇ ଚାରଟା ଆଇଟମ୍ ପହଞ୍ଚାଇ ପାରିବେ କି କୋଡ଼ିଏ ତାରିଖ ଆମର ଦିନ ସେଇ ଲଞ୍ଚ୍ ଟାଇମ୍ ବେସିକି ହଁ କଟକ ସିଡ଼ିଏରେ ଆପଣ ପହଞ୍ଚିପାରିବେ ଏଇ ଚିଲି ଚିକେନ୍ ଉପରେ ଶହେ ଲୋକଙ୍କ ପାଇଁ ହେଲେ କେତେ କ'ଣ ରିହାତି ଆସିବ ଆଚ୍ଛା ଟେନ୍ ପରସେଣ୍ଟ୍ ଡିସକାଉଣ୍ଟ୍ କରିଦେବେ ହଉ ଠିକ୍ ଅଛି ଆଜ୍ଞା ମୁଁ କାଲି ଆପଣଙ୍କୁ କନଫର୍ମ୍ କରିକି ଜଣାଇଦେବି ଆଉ ଏବଂ ଆଡ଼ଭାନ୍ସ୍ ବି କରିଦେବି ରହୁଛି ଆଜ୍ଞା